ଦେଖନ୍ତୁ ଆମ ଓଡ଼ିଶାର ସଂସ୍କୃତି ଏବଂ ଅନ୍ୟ ଦେଶର ସଂସ୍କୃତି ବହୁତ ଭିନ୍ନ ଦେଖିବାକୁ ଗଲେ ଆମ ଓଡ଼ିଶାରେ ବହୁତ ଗୁଡ଼ାଏ ଆଦିବାସୀ ଅଛନ୍ତି ଯେଉଁମାନଙ୍କ ଯେଉଁମାନେ କି ଆମ ଓଡ଼ିଶାର ସର୍ବଶ୍ରେଷ୍ଠ ସେମାନେ ଆଦିବାସୀମାନେ ନିଜ ନିଜ ମଧ୍ୟ ନିବିଡ଼ ସମ୍ପର୍କ ଏବଂ ପ୍ରେମର ସେହି ଉଦ୍ଭାବ ରଖନ୍ତି ସେଥିପାଇଁ ଆମ ଓଡ଼ିଶାର ଆଦିବାସୀ ମାନେ ସର୍ବଶ୍ରେଷ୍ଠ ଏବଂ ଆମ ଓଡ଼ିଶାର ହସ୍ତଶିଳ୍ପ ଏବଂ ନୃତ୍ୟ ମଧ୍ୟରେ ଓଡ଼ିଶୀ ନୃତ୍ୟ ଛଉ ନୃତ୍ୟ ଫର୍ମ ଫଟଚିତ୍ର ପ୍ରିଣ୍ଟ ଇତ୍ୟାଦି ଏଠାରେ ଦେଖିବାକୁ ବହୁତ ଭାବରେ ମିଳେ ଏବଂ ଆମେ ଜାଣିଛୁ କି ଏବଂ ଆମେ ଜାଣିଛୁ କି ଆମର ଏହି ସବୁ ଓଡ଼ିଶାର ନୀତିନୀତିକୁ ଆମ ଓଡ଼ିଶାରେ କ'ଣ ଓଡ଼ିଶାର ସମସ୍ତ ଘରେ ଘରେ ଏହା ନିତ୍ୟାନ୍ତ ଭାବରେ ପ୍ରଚାରିତ ହେଉଛି